ହ୍ୟାଲୋ ଗ୍ରୀନ୍ ଚିଲ୍ଲି ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୁଁ ଗୋଟିଏ ଅନଲାଇନ୍ ଅର୍ଡ଼ର କରିଥିଲି ପେମେଣ୍ଟ ବି କରିଦେଇଛି ଆଉ ଅର୍ଡ଼ର କ'ଣ କେତେବେଳେ କ'ଣ ପହଞ୍ଚିବେ ଟିକିଏ କୁହନ୍ତୁ ଆଉ ଅର୍ଡ଼ର ଆସିକି ପହଞ୍ଚିଲାଣି ତ ହେଉ ପଠାନ୍ତୁ